କେନ୍ଦ୍ରାପଡ଼ା ଜିଲ୍ଲାର ଜଳବାୟୁ ଏବେ ସାଧାରଣତଃ ଆଂସିକ ଭାବେ ଉତ୍ତପ୍ତ ରହିଚି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବାରୁ ଏହା ସାଧାରଣତଃ ତାହାର ତାପମାତ୍ରା ଅଧିକ ବଢ଼ିଛି ଯାହାଦ୍ୱାରା କି ପ୍ରାୟତଃ ଗରମ ଅନୁଭବ ହଉଛି ଏବଂ ସାଧାରଣତଃ ବିଲ ଗୁଡ଼ିକ ଫାଟିବାକୁ ଲାଗିଲାଣି ଏବଂ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଥଣ୍ଡା ପାଗଟା କମିବାକୁ ଲାଗିଛି ବର୍ଷାର ବର୍ଷା ମଧ୍ୟ ହେଉନାହିଁ ଯାହାଦ୍ୱାରା କି ଚାଷ ବାସରେ ମଧ୍ୟ ଅସୁବିଧା ହେଉଛି ଲୋକମାନଙ୍କୁ ବିଲ ଗୁଡ଼ିକରେ ପାଣି ମଡ଼େଇବାକୁ ପଡ଼ୁଛି ପମ୍ପସେଟ ମାଧ୍ୟମରେ ପାଣି ମଡ଼େଇକି ସେମାନେ ଚାଷ କରୁଛନ୍ତି ବର୍ତ୍ତମାନ ଗ୍ରୀଷ୍ମମଣ୍ଡଳୀ ଆଦ୍ର ପଡ଼ିଛି ଯାହାଦ୍ୱାରା ପ୍ରାୟତଃ ଗଛ ଗୁଡ଼ିକ ଶୁଖିବାକୁ ଲାଗିଲାଣି ତାପମାତ୍ରା ଅଧିକ ହେତୁ ଲୋକମାନେ ପ୍ରାୟତଃ ଦୂର ଜାଗାକୁ ଯାଇପାରୁ ନାହାନ୍ତି ବାହାରେ ବସି ଅଧିକ ସମୟ ରହିପାରୁନାହାନ୍ତି ଏବଂ ପ୍ରାୟତଃ ଅସୁବିଧା ଭୋଗ କରୁଛନ୍ତି ଯେଉଁଟାକି ଗ୍ରୀଷ୍ମକାଳୀନ ପ୍ରଭାବରୁ ପ୍ରାୟତଃ ଅସୁବିଧା ସମସ୍ତେ ଭୋଗ କରୁଛନ୍ତି ଏବଂ ଚତୁର୍ପାଶ୍ୱରେ ଚତୁର୍ପାଶ୍ୱରେ ଚତୁର୍ପାଶ୍ୱରେ ଆଦ୍ର ଏବଂ ଶୁଖିଲା ଜଳବାୟୁ ଅନୁଭୂତ ହେଉଛି ଯାହାଦ୍ୱାରା ପଶୁପକ୍ଷୀମାନଙ୍କ ଚରିବା ପାଇଁ ଅସୁବିଧା ହଉଛି ପାଣିର ଅଭାବ ଦେଖାଯାଉଛି ଗଡ଼ିଆ ମାନ ସବୁ ଶୁଖିବାକୁ ଲାଗିଲାଣି ଏବଂ ଲୋକମାନେ ପ୍ରାୟ ଏମିତି ଅସୁବିଧାରେ ଭୋଗ କରୁଛନ୍ତି